ପଶୁପାଳନରେ ଗ୍ରାମୀଣ କୃଷକମାନେ ଖୁବ ଅସୁବିଧା ଅନୁଭବ କରୁଛନ୍ତି କାରଣ ସେମାନଙ୍କ ନିକଟରେ କୌଣସି ପଶୁ ଚିକିତ୍ସାଳୟ ନାହିଁ ସେମାନଙ୍କ ପଶୁ ପକ୍ଷୀ ଅସୁସ୍ଥ ହେଲେ କୌଣସି ସୁବିଧା ସେମାନେ ପାଇପାରୁନଥିବାରୁ ସେମାନଙ୍କ ପଶୁପକ୍ଷୀ ଅସମୟରେ ପ୍ରାଣହାନୀ କରୁଛନ୍ତି ତେଣୁ ସେମାନେ ସେମାନଙ୍କ ଏହି ପଶୁ ହାନୀ ଯୋଗୁଁ ସେମାନେ ବହୁତ ଅସୁବିଧା ଅନୁଭବ କରୁଛନ୍ତି ଯଦି ସେମାନେ କିଛି ଦିନ ବାହାରେ ରହିଯାଉଛନ୍ତି ସେମାନଙ୍କ ପଶୁର ଯତ୍ନ ପାଇଁ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନେ ନେଇଥାନ୍ତି ଆଉ ଏକ ଘଟଣା ପଶୁ ବିଭିନ୍ନ ମନ୍ୟୁଷକୃତ ପ୍ଲାଷ୍ଟିକର ବ୍ୟବହାର ଫଳରେ ବହୁ ପଶୁ ପକ୍ଷୀ ଖାଦ୍ୟ ରୂପେ ତାକୁ ଗ୍ରହଣ କରି ସେମାନଙ୍କର ଯନ୍ତ୍ରଣାରେ ଅନୁଭବ କରି ପ୍ରାଣହାନୀ କରୁଛନ୍ତି